ଆମ ଅଞ୍ଚଳରେ ପ୍ରସିଦ୍ଧ ଖାଦ୍ୟଗୁଡ଼ିକର ତାଲିକା ହେଲା ପଖାଳ ଭାତ ମାଛ ମାଂସ ଅଣ୍ଡା ତରକାରୀ ଶାଗଭଜା ଡାଲି ସନ୍ତୁଳା ଡାଲମା ଭଜା ପନିର ବିଲାତି ଖଟା ଆମ୍ବୁଲ ଖଟା ପୋଡ଼ ପିଠା ରସଗୋଲା ଛେନାପୋଡ଼ ରସାବଳୀ ବରା ସିଙ୍ଗଡ଼ା ଆଳୁଚପ ଦହିବରା ଦହିବରା ଆଳୁଦମ ଘୁଗୁନି ଇଡ଼୍ଲି କାକରା ପିଠା ଏଣ୍ଡୁରି ପିଠା ମଣ୍ଡା ପିଠା ମୁଆଁ ପିଠା ଆରିଷା ପିଠା ଚକୁଳି ପିଠା ଏମିତିକି ଆହୁରି ଅନେକ ପ୍ରକାର ଖାଦ୍ୟ ରହିଅଛି ଏହିସବୁ ଖାଦ୍ୟ ଗୁଡ଼ିକ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ଓ ଖାଇବା ଦୋକାନରେ ବିକ୍ରୟ କରାଯାଏ ସେହି ରେଷ୍ଟୁରାଣ୍ଟ ଓ ଦୋକାନର ନାମ ହେଲା ରଙ୍ଗିଲା ଢାବା ବ୍ଳୁମୁନ୍ ଗ୍ରୀନଚିଲ୍ଲି ରେନ୍ବୋ ଢାବା ଜସ୍ମିନ ହୋଟେଲ ସାଉଥ ଇଣ୍ଡିଆନ ହୋଟେଲ ହୋଟେଲ ଶତାବ୍ଦୀ ଓ ବଣ୍ଟି ଭାଇ ବରା ଦୋକାନ ମଉସା ବରା ଦୋକାନ